କାଲି ଯାଇଥିଲି ଯାଇକି ମୁଁ ମଲ୍ରୁ ଗୋଟେ ତେଲ ଆଣିଲି ତେଲଟା ଏତେ ଭଲ କହିକି ଆମକୁ ଦେଇଛନ୍ତି ବହୁତ ଭଲ ଚୁଟି ଭଲ ରହିବ ଛଅଶହ ଟଙ୍କା ନେଇଛି ତାର ରେଟ୍ ମୁଁ ପଳେଇ ଆଇଲି ନେଇକି ଘରକୁ ଆଇଚି ମୁଁ ସେଇଟା ୟୁଜ କଲି ୟୁଜ କରିବା ପରେ ମୁଁ ଦେଖିଲି ମୋ ଚୁଟିଟା ସେ ସବୁ ପଡ଼ିଯାଉଛି ହେଲେ ମୁଁ କେମିତି ଗୋଟେ ତେଲ ମୋତେ ଦେଇଛନ୍ତି ଆପଣ ଆପଣ ଏତେ ଭଲ କହିକି ଦେଲେ ହେଲେ ଆପଣ ଏତେ ରେଟ୍ ନେଇଛନ୍ତି ହେଲେ ବିଲକୁଲ ବି ଆପଣଙ୍କର ତେଲ ଟୋଟାଲି ଭଲ ନାହିଁ ଆପଣ ଏମିତି କହିକି ସମସ୍ତଙ୍କୁ ଦେଉଛନ୍ତି ଏତେ ଖରାପ ତେଲ କାଇ ଆପଣ ଦେଉଛନ୍ତି ଆ ମଗନାରେ ତ କେଉ ନେଉନାହାନ୍ତି ନା ଆମେ ଟଙ୍କା ଦେଇକି ନେଉଛନ୍ତି ହେଲେ ବି ଆମକୁ କାଁ ଏତେ ଠକିଲେ ଆପଣ ଆପଣଙ୍କୁ ତେଲର ବିଲକୁଲ ବି ଭଲ ନାହିଁ ମୋର ଚୁଟି ସବୁ ନଷ୍ଟ ହେଇଯାଇଛି ହଉ ମୋର ଦରକାର ନାହିଁ ଆପଣଙ୍କର ତେଲ ମୁଁ ଆଉ କେବେବି ଆପଣଙ୍କ ଦୋକାନକୁ କେବେ ଆସିବି ନାହିଁ ହଁ ବିଲକୁଲ ବି ଭଲ ନାହିଁ ଏତେ ମୁଁ ସମସ୍ତଙ୍କୁ କହିଦେବି ଆପଣଙ୍କ ଦୋକାନର ତେଲ ବିଲକୁଲ ଭଲ ନାହିଁ ଏତେ ରେଟରେ ନଉଛନ୍ତି ଆଉ କହୁଛନ୍ତି ଚୁଟି ଭଳ ଥିବ ଚୁଟି ଲମ୍ବା ହେବ ବୋଲି ଆପଣ କହୁଚନ୍ତି ହେଲେ ଆପଣଙ୍କର ତେଲ ବିଲକୁଲ ବି ଭଲ ନାହିଁ ଆପଣଙ୍କର ତେଲ ମୋର ଦରକାର ନାହିଁ ଆପଣ ଯେତେ କହିଲେ ମୁଁ ଲୋକଙ୍କୁ ମୁଁ କହିଦେବି ଆପଣଙ୍କ ତର ତେଲ ଭଲ ନାହିଁ ଆଉ ବହୁତ ଖରାପ ତେଲ ମୋର ଚୁଟି ନଷ୍ଟ ହେଇଯାଇଛି